ବିଗତ କିଛି ଦଶନ୍ଧି ମଧ୍ୟରେ ଭାରତରେ କେତେକ ନୂତନ ଚାକିରୀ ସବୁ ବାହାରିଯାଇଛି ଅନ୍ଲାଇନ୍ ପ୍ଲାଟ୍ଫର୍ମ୍ ସବୁ ବାହାରିଯାଇଛି ଯେମିତି ଆଗରୁ ଏସବୁ କିଛି ନଥିଲା ଆଗ ଯୁଗରେ ଏଇ ସବୁ ବ୍ୟବସ୍ଥା କିଛି ନଥିଲା ଯେମିତିକି ୟୁଟ୍ୟୁବର୍ ହୁଅନ୍ତୁ କି ଭ୍ରମଣକାରୀ ହୁଅନ୍ତୁ କି ହାସ୍ୟ ଅଭିନେତା ହୁଅନ୍ତୁ ଇତ୍ୟାଦି ଏମିତି ସବୁ ଏହିସବୁ ଏବେ ଅଧିକ ଚାଲିଛି ତ ଭାରତର ଯୁବକମାନେ ବି ଜୀବନରେ ତାଙ୍କର ଏମାନେ ହିଁ ଏହିସବୁ ଚାହାନ୍ତି କି ଗୋଟେ ୟୁଟ୍ୟୁବର୍ କାହିଁକି ଆମେ ୟୁଟ୍ୟୁବ୍ ପ୍ରତି ଆଟ୍ରାକ୍ଟିଭ୍ ହେଉଛୁ କ'ଣ ପାଇଁ ଆମେ ଆକର୍ଷିତ ହେଉଛୁ କାରଣ ୟୁଟ୍ୟୁବ୍ ଜଣେ ବିନା ଚାକିରୀରେ ଗଭର୍ଣ୍ଣମେଣ୍ଟ୍ ଚାକିରୀଠୁ ବି ଅଧିକ ପଇସା ସେ ୟୁଟ୍ୟୁବ୍ରେ କମେଇପାରିବ ଯେଉଁ ଗୋଟେ ୟୁଟ୍ୟୁବର୍ ହୋଇକି ସେଥିରେ ସେହି ୟୁଟ୍ୟୁବ୍ ଚ୍ୟାନେଲ୍ ଖୋଲିକି ସେ ଭ୍ରମଣକାରୀ ହେଉ କି ଗୋଟେ ଭ୍ରମଣ ମାନେ ଗୋଟେ ଜାଗାକୁ ବୁଲିବାକୁ ଯାଉଛୁ ତାକୁ ଯଦି ଆମେ ବା କରିକି ଭିଡ଼ିଓ କରିକି ଛାଡ଼ୁଛେ ତ ସେ ଇଏରେ ବି ଯାହା ଆମର ଯାହା ବି କଳା ଅଛି ତାକୁ ଆମେ ସେଇଥିରେ ସୋ' କରିକି ଆମେ ପଇସା ଇନ୍କମ୍ କରିପାରିବା କି ପଇସା ସେଇଠୁ କଲେକ୍ଟ୍ କରିପାରିବା ଆଣିପାରିବା ତ ଗୋଟେ ଜବ୍ଠାରୁ ବି ସେଇଟା ବି ୱାନ୍ ଟାଇପ୍ ଅଫ୍ ଜବ୍ ଗୋଟେ ଜବ୍ଠାରୁ ବି ଆମେ ସେଇଠୁ ଅଧିକ ଯେହେତୁ ଆମେ ଇନ୍କମ୍ କରିପାରୁଛୁ ତେଣୁକରି ସେଇଟା ଆମଠୁ ସେଇଟା ଗୋଟେ ଆମକୁ ହିଁ ସବୁଠୁ ବଡ଼ ପ୍ଲାଟ୍ଫର୍ମ୍ ଅନ୍ଲାଇନ୍ର ତ ଏବେକା ଜେନେରେସନ୍ରେ ତ ସେସବୁ ଅଧିକ ଚାଲିଛି ୟୁଟ୍ୟୁବର୍ ହେଉ ଭ୍ରମଣକାରୀ ହେଉ କି ହାସ୍ୟ ଅଭିନେତା ଇତ୍ୟାଦି ଏସବୁ ଏହାରି ବହୁତ କିଛି ରହିଛି ଏହି ସବୁକୁ ଆମେ ଏବେ ଅଧିକ ଚାଁହୁଛୁ କି ଏହି ସବୁ ଜିନିଷ ଦ୍ୱାରା ଆମେ କେମିତି ଆଗକୁ ଯିବୁ ଆମର ସେହି ସବୁ କଳାକୁ କେମିତି ଆଗକୁ ନେବୁ ସେହି ସବୁ ଜିନିଷକୁ କେମିତି ଆମେ ଆଗକୁ ନେବୁ ତ ଏହି ସବୁ ଜିନିଷକୁ ଆମେ ବେଶୀ ଫୋକସ୍ କରୁଛୁ ଆଜିକାଲିକାର ଭାରତର ଯୁବକମାନେ ବି ଏହି ସବୁକୁ ବେଶୀ ଟିକିଏ ଫୋକସ୍ କରୁଛନ୍ତି ତଥାପି ଜବ୍ କରୁଛନ୍ତି ଗଭର୍ଣ୍ଣମେଣ୍ଟ୍ ଜବ୍କୁ ବି ବେଶୀ ଫୋକସ୍ କରୁଛନ୍ତି ପ୍ରାଇଭେଟ୍ ଜବ୍ ବି କରୁଛନ୍ତି ତ ଏମିତି ଅନ୍ଲାଇନ୍ରେ ବହୁତ ସାରା ଜବ୍ କରୁଛନ୍ତି ତେଣୁକରିକି କିନ୍ତୁ ଏବେ ଯେହେତୁ ଅନ୍ଲାଇନ୍ର ପ୍ଲାଟ୍ଫର୍ମ୍ଟା ବେଶୀ ରହିଛି ତ ତେଣୁକରିକି ସେଇଟାକୁ ବେଶୀ ଗୁରୁତ୍ୱ ଆମେ ଦେଉଛୁ